ହ୍ୟାଲୋ ମୁଁ ଗୋଟେ କ୍ୟାବ୍ ବୁକ୍ କରିଥିଲି ସେ କ୍ୟାବ୍ଟି ମୋର କେତେବେଳେ ଆସି ପହଞ୍ଚିବ ଜଲ୍ଦି ଟିକିଏ କୁହନ୍ତୁ ମୁଁ ସେ କ୍ୟାବ୍ଟିକୁ ଦଶଟା ବେଳେ ବୁକିଂ କରିଥିଲି ଏଗାରଟା ବାଜି ଆସି ପହଞ୍ଚିଲାଣି କେତେବେଳେ ଆସି ପହଞ୍ଚିବ ମୁଁ ତ ଏକା ଝିଅ ପିଲା ରୋଡ଼୍ ସାଇଡ଼୍ରେ ଠିଆ ହୋଇଛି ଶୀଘ୍ର ଟିକିଏ କ୍ୟାବ୍ଟିକୁ ପଠାନ୍ତୁ ମୁଁ ଝିଅ ପିଲା ଅନେକ ସମୟ ଆସି ଠିଆ ହୋଇଛି କେତେବେଳ ବୁକିଂ କରିଥିଲି ଏପର୍ଯ୍ୟନ୍ତ ଆସି ପହଞ୍ଚୁନାହିଁ ମୁଁ ତ ଆଗୁଆ ପଇସା ମଧ୍ୟ ଦେଇ ସାରିଲିଣି ଆପଣ ଯଦି ନ ପହଞ୍ଚିବେ ମୋତେ କହିଦିଅନ୍ତୁ ମୁଁ ଅନ୍ୟ କ୍ୟାବ୍ ବୁକ୍ କରିବି ସେ କ୍ୟାବ୍ ଲୋକ ଭଲ ତ ସେ ମୋ ପାଖ ମୋ ପାଖରୁ ଯେଉଁ ଜିନିଷ ନେବେ ସେ ମୋତେ ଭଲ ସମ୍ମାନ ଦେଇକି ନେବେ ତ ମୋତେ ଭଲ ବ୍ୟବହାର କରିବେ ତ ଯେହେତୁ ମୁଁ ଝିଅ ପିଲା ଏକୁଟିଆ ହୋଇ ଯାଉଛି ସେଥିପାଇଁ ମୋତେ ଭୟ ଲାଗୁଛି ଆଉ ଟିକିଏ ମୋତେ ଶୀଘ୍ର ପଠାନ୍ତୁ ଯଦି କିଛି ଅଧା ପେମେଣ୍ଟ୍ ରହିଯାଉଛି ମୁଁ ଆପଣଙ୍କୁ ଦେଇଦେବି ଶୀଘ୍ର ଟିକିଏ ପଠାନ୍ତୁ ଭାଇ ମୁଁ ଏକୁଟିଆ ଛିଡ଼ା ହୋଇଛି ଆଉ ଆଉ ଏକଟା କାମ ଅଛି ମୁଁ ଟିକିଏ ଯିବି ବୋଲି ବ୍ୟସ୍ତ ହେଉଛି ହଉ ହଉ ଭାଇ ଆଉ କେତେ ସମୟ ଲାଗିବ ମୋତେ ମେସେଜ୍ କରିଦେବେ ଶୀଘ୍ର ଟିକିଏ ହଉ ହଉ ତା'ହେଲେ ରଖୁଛି ଭାଇ